ବଗିଚା ଆରମ୍ଭ ହେଲେ ମାନେ ଖୁସି ଲାଗେ ଯେ ବଗିଚାଟା ସୁନ୍ଦର ଲାଗିବା ଉଚିତ୍ ଫୁଲଗଛ ବିଭିନ୍ନ ଭେରାଇଟ୍ର ଲଗେଇବ ବଗିଚାରେ ଶାନ୍ତିରେ ଟିକେ ସନ୍ଧ୍ୟା ସମୟରେ ବସିବାକୁ ଭଲ ଲାଗିବ କାରଣ ଆରାମ ପବନ ଦେଉଥିବ ଶାନ୍ତି ଲାଗୁଥିବ ବଗିଚାରେ ବିଭିନ୍ନ ଭେରାଇଟ୍ର ଗଛ ଲଗେଇଲେ ବି ଖୁସି ଲାଗିବ ଏମିତିକି ଛୋଟ ଛୋଟ ଯୋଉ ହାଇବ୍ରିଡ଼୍ ଗଛରେ ଫଳ ଫଳୁଛି ଅମୃତଭଣ୍ଡା ପିଜୁଳି ଏମିତି ବାଇଗଣ ଲେମ୍ବୁ ବିଭିନ୍ନ ଭେରାଇଟ୍ର ଫୁଲ ଏମିତି କଲେକି ମାନେ ଖୁସି ଲାଗେ ସେ ବଗିଚାଟି ଶାନ୍ତି ମନରେ ଯେତିକ ଥକାପଣ କି ଆମ ଶରୀରରେ ଯେତେ ଥକାପଣ ବଗିଚାରେ ବସିଲେ ଆରାମ ଲାଗେ ସୁଲୁସୁଲିଆ ପବନ ସାଙ୍ଗକୁ ଫୁଲର ବାସ୍ନା ପନିପରିବା ଟିକେ ଦେଖିଦେଲେ ଖୁସି ଲାଗେ ମନଟା ପ୍ରଫୁଲ୍ଲିତ ହୁଏ ମାଇଣ୍ଡଟା ଡାଇଭଟ୍ ହୋଇଯାଏ ମନ ବିଷମ ଥିଲେ ଖୁସି ଲାଗେ ବଗିଚାରୁ ପଳେଇଲେ ଟିକେ ତେଣୁକରି ବଗିଚାଟା ବହୁତ ଆରାମ ଦିଏ ବଗିଚା ସୁନ୍ଦର ଲାଗେ ଆମକୁ ବଗିଚାରେ ବିଭିନ୍ନ ପ୍ରକାର ଗଛ ଲଗେଇଲେ ବହୁତ ସୁନ୍ଦର ଦେଖାଯାଏ ଯେମିତିକି ଫୁଲଗଛ ତ ବହୁତ ସୁନ୍ଦର ଲାଗେ ଘାସଗଛ ବି ଟିକେ ଟିକେ ଥାଏ ସୁନ୍ଦର ସବୁଜ ଓ ସବୁଜିମା ଦେଖାଯାଏ ମାନେ ଏମିତି ଗ୍ରୀନ୍ ଗ୍ରୀନ୍ ସବୁ ଲାଗୁଥିବ ନୀଳ ନାଲି ବିଭିନ୍ନ ଭେରାଇଟ୍ର ସପ୍ତରଙ୍ଗର ଫୁଲ ବି ଫୁଟିଥିବ ତେଣୁକରି ବହୁତ ଖୁସି ଲାଗେ ଆଉ ମନ ବି ପ୍ରଫୁଲ୍ଲିତ ହୁଏ ମନ ସୁନ୍ଦର ଲାଗେ